ମୁଁ କିଣିଥିବା ଗ୍ରାଇଣ୍ଡର୍ଟି ବହୁତ ଖରାପ ପଡ଼ିଲା କେଜାଣି କ'ଣ ପାଇଁ ମୁଁ ସେ ଗ୍ରାଇଣ୍ଡର୍ଟି କିଣୁଥିଲି ପନ୍ଦରଶହ ଟଙ୍କା ଦେଇ ସେଇ ଗ୍ରାଇଣ୍ଡର୍ଟି ମୁଁ କିଣିଥିଲି ଦୁଇଥର ଗ୍ରାଇଡ଼ିଙ୍ଗ କରିଛି ତ ସେଟା ବ୍ଲାଷ୍ଟ କଲା ଫାର୍ଷ୍ଟ ଥରରେ ଭଲ କି ଚାଲିଲା ନାହିଁ ତା'ପରେ ମୁଁ ଯେତେବେଳେ ଦେଖିଲି ତା'ର ଦାଢ଼ ବି ଠିକ୍ରେ ନଥିଲା ବ୍ଲେଡ଼୍ ଗୁଡ଼ିକ ଠିକ୍ରେ ଜିନିଷପତ୍ର ଗୁଡ଼ାକ କାଟୁନଥିଲା କି ଗୁଣ୍ଡ ବି କରିପାରୁନଥିଲା ଖଦ ଖଦଡ଼ିଆ ରହୁଥିଲା ଯେଉଁଟାକୁ ମୁଁ ଗୁଣ୍ଡ କରିବାକୁ ଚାହୁଁଥିଲି ସେ ଠିକ୍ରେ ଗୁଣ୍ଡ ହିଁ ହେଉନଥିଲା ପୁଣିଥରେ ଆଉ ଥରେ ଭାବିଲି କରେ କାଳେ ଏଇଥରଟା ହବ ଫାର୍ଷ୍ଟ ଥରଟା ନୂଆକି କ'ଣ ଟିକିଏ ହେଇଥିବ ବା ଠିକ୍ରେ ହେଇନଥିବ ଆଉ ଥରେ କଲେ ହବ ବୋଧେ ଦେଖିଲା ବେଳକୁ ଆଉ ଥରେ କଲାବେଳକୁ ବହୁତ ଖରାପ ପଡ଼ିଲା ସତରେ ବହୁତ ଖରାପ ପଡ଼ିଲା ଜିନିଷଟି ମୋର